କାର୍ଯ୍ୟ ସ୍ଵାସ୍ଥ୍ୟ ରକ୍ଷା ଉପରେ ଫିଡ଼ବ୍ୟାକ୍ କୋଭିଡ଼୍ ଇତ୍ୟାଦି ବେଳେ ଡ୍ରାଇଭର୍ ମାସ୍କ ପିନ୍ଧିନଥିଲେ ଘଟଣାର ରୂପରେଖ ଡ୍ରାଇଭର୍କୁ ମାସ୍କ ପିନ୍ଧିବାକୁ କୁହନ୍ତୁ କିମ୍ବା ମଇଳା ସିଟ୍ ଓ ସ୍ଵାସ୍ଥ୍ୟକର କ୍ୟାପ୍ ପାଇଁ ଟ୍ରାନ୍ସପୋର୍ଟ ଏଜେନ୍ସି ନିକଟରେ ଅଭିଯୋଗ କରନ୍ତୁ